ହ୍ୟାଲୋ ପଦ୍ମିନୀ ମାଡ଼ାମ୍ ହଁ କୁହନ୍ତୁ

ନାଇଁ ନାଇଁ ନାଇଁ ମୁଁ ନେଇ ମୁଁ ଆପଣଙ୍କ କ୍ଲାଇଣ୍ଟକୁ ନେଇନି ଆପଣଙ୍କ କ୍ଲାଇଣ୍ଟ ବୋଧ ହୁଏ ମୋ କତିକି ପଳେଇ ଆସଛନ୍ତି ଆପଣଙ୍କର ନାଇଁ ନାଇଁ ନାଇଁ ନାଇଁ ମାଡ଼ାମ୍ ମୁଁ କମ ନାଇଁ ନାଇଁ ସଂସ୍ଥା ଚାଲିବନି ବୋଧହୁଏ କ୍ଲାଇଣ୍ଟମାନେ ଆପଣଙ୍କୁ ଛାଡ଼ୁଛନ୍ତି ଆପଣଙ୍କର କିଛି ଆଇନି ବିଷୟରେ ଦୁର୍ବଳତା ରହୁଛି ନାଇଁ ନାଇଁ ନାଇଁ ପାଠ ପଢ଼ିଛନ୍ତି

ହଁ ମ୍ୟାମ୍ ନାଇଁ ଶୁଣନ୍ତୁ ମୁଁ କମ ପଇସା ନେଇକିରି ଲଢ଼ୁନି ପଇସା କାହିଁକି କାହିଁକି ସିଏ ମିଛ କହିପାରିଥାନ୍ତି ଯେଉଁମାନେ ମୋ କ୍ଲାଇଣ୍ଟ ରହୁଛନ୍ତି ନାଇଁ ନାଇଁ ନାଇଁ ପାଞ୍ଚଜଣ ମିଛ କହିବେନି କାହିଁକି ପାଞ୍ଚଜଣ ମିଛ କହିବେନି କାହିଁକି ମ୍ୟାଡ଼ାମ୍ ଆପଣଙ୍କ ମନେକରନ୍ତୁ ହଁ କୁହନ୍ତୁ

ନାଇଁ ନାଇଁ ସବୁ ମୁଁ ନାଇଁ ନାଇଁ ମୁଁ କ'ଣ ଓଡ଼ିଶାର ସବୁ ଲୋକଙ୍କୁ ନେଇପାରିବି ମାଡ଼ାମ୍ ତାଙ୍କର ଆବଶ୍ୟକତା ଅଛି ସେ ମୋ ତାଙ୍କର ଆବଶ୍ୟକତା ଅଛି ସେମାନେ ମୋ ପାଖକୁ ଆସୁଛନ୍ତି ନାଇଁ ନାଇଁ ନାଇଁ ସେମାନଙ୍କର ଆବଶ୍ୟକତା ଅଛି ଆପଣଙ୍କ କ୍ଲାଇଣ୍ଟକୁ ମୁଁ ନେଉନି ଆପଣଙ୍କ କ୍ଲାଇଣ୍ଟ ମା ଆପଣଙ୍କୁ ଛାଡ଼ି ପଳେଇ ଆସୁଛନ୍ତି ଆପଣ ତାଙ୍କୁ ଯେମିତି ହେଲେ ରଖିବାକୁ ଚେଷ୍ଟା କରୁନାହାଁନ୍ତି ନି ନାଇଁ ମ୍ୟାଡ଼ାମ୍ ସେମିତି କିଛି ନାହିଁ ଆଉ ସେ ମିଛ କହିପାରିଥାନ୍ତି ଆପଣ ତ ଚେଷ୍ଟା କରନ୍ତୁ